ମୁଁ ପାଠ ପଢ଼ିବା ସହିତ ବାପାଙ୍କ ସହିତ ପିଲାଦିନୁ ମୁଁ ବଗିଚାରେ କାମ କରିବା ପାଇଁ ମୁଁ ଆଗ୍ରହ ରହୁଥିଲି ଏବଂ ବର୍ତ୍ତମାନ ସୁଦ୍ଧା ମୁଁ କରେ ବିଭିନ୍ନପ୍ରକାର ଗଛ ଲଗେଇବା ଫୁଲ ଗଛ ଲଗେଇବା ଫଳ ଗଛ ଲଗେଇବା ପିଜୁଳିଠୁ ନେଇକରି ଯେତେସବୁ ସବୁ ଫଳ ଆମେ ଖାଉଛେ ସବୁପ୍ରକାର ଫଳ ଫୁଲ ପନିପରିବା ଏସବୁ ଚାଷରେ ମୁଁ ମନଦେଇ କାମ କରେ କାହିଁକିନା ଘରେ ଯେତେବେଳେ ବିଲ ବା କୃଷିକ୍ଷେତ୍ର ବା ବାଡ଼ି ବଗିଚା ଅଛି ସେଥିରେ ଆମେ ଯଦି ତାକୁ ଆମେ ଠିକ୍ ଭାବରେ ପାଣି ସିଞ୍ଚନ କରିକି ଆମେ ଯଦି ବଗିଚାରେ କାମ କରିବୁ ତ ଖୁସି ବି ଲାଗେ ଗଛକୁ ଦେଖିଲା ପରେ ବହୁତ ମନ ଖୁସି ବି ହୁଏ ଏବଂ ସେଥିରୁ ଯେଉଁ ଫଳ ଫୁଲ ଦିଏ ସେଗୁଡ଼ାକୁ ଆମେ ବଜାରରେ ବିକ୍ରି କରି ଦୁଇ ପଇସା ରୋଜଗାର କରି ଘରର ଗୁଜୁରାଣ ମେଣ୍ଟନସ୍ କରି ତ ବଗିଚା କାମ ହେଲା ବିଭିନ୍ନ ପ୍ରକାର ଯାହାଫଳରେ ନଡ଼ିଆ ଗଛ ବା ଫୁଲ ଗଛ ପିଜୁଳି ଗଛ କଦଳୀ ଗଛ କିମ୍ବା ଯେକୌଣସି ଫଳ ଆମେ ଖାଉଛେ ପପେୟା ଗଛ ଏହିସବୁ ବାଡ଼ି ବଗିଚାରେ ଯେଉଁ ଫଳମୂଳ ଅଛି ବଗିଚାରେ କାମ କରିବା ପାଇଁ ମତେ ପିଲାଦିନୁ ମୋ ବାପା ଶିଖେଇଥିଲେ ଏବଂ ମୁଁ ବାହାରେ ମଧ୍ୟ ମୁଁ ବଗିଚା କାମ କରିଛି ତେଣୁ ବଗିଚା କାମରେ ନିଜକୁ ନିଜର ମନ ପରିବର୍ତ୍ତନ ହେବା ସହିତ ଲୋକମାନେ ଦେଖିଲେ ବି ତାଙ୍କର ବି ଗୋଟିଏ ଧର ଆସିବେ ଦେଖିବେ ଫାଷ୍ଟ୍ ବଗିଚା ପହଞ୍ଚିଗଲେ ଫୁଲ ଫୁଟିଛି ଫଳ ହେଇଛି କେତେ ସୁନ୍ଦର ଲାଗେ ପରିବେଶଟା ତେଣୁ ଗଛ ଥିଲେ ବୃଷ୍ଟି ବି ହେବ ଆଉ ବର୍ଷା ଠିକ୍ ହେଲେ ଚାଷ ବି ହେବ ସବୁକିଛି ସେଥିରେ ମୁଁ ଶିଖିଛି ବା ବାପାଙ୍କ ସହିତ ମୁଁ ଟ୍ରେନିଂ କରିକି ନିଜେ ମୋତେ ଶିଖେଇଛନ୍ତି ଆଉ